ମୋର ବ୍ୟକ୍ତିଗତ ଲକ୍ଷ ମୁ ଜଣେ ଭଲ ସମାଜସେବୀ ହେବି ଲୋକମାନଙ୍କର ସେବା କରିବି ଦରିଦ୍ର ଦୁଃଖୀ ଦୁରାରୋଗ୍ୟରେ ପୀଡିତ ଏବଂ ଅନାଥ ଏ ସମସ୍ତଙ୍କ ମାନଙ୍କର ସେବା କରିବି ଏବଂ ଏହି ସେବାରୁ ମୁ ନିଜେ ବହୁ ଆତ୍ମ ସନ୍ତୋଷ ଲାଭ କରୁଛି ଏବଂ ଜୀବନର ଶେଷ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଏଇ ମାନଙ୍କର ସେବାରେ ନିୟୋଜିତ ହେବି ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଏବଂ ଯେତେବେଳେ ମୁ ଏସବୁ ଜିନିଷରୁ